ହଁ ଆମେ ଅନୁଭୂତ କରିଛୁ ଯେ ସହରର ଖବରକାଗଜ ଏବଂ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ଆମ ଗ୍ରାମର ଖବରକୁ ପ୍ରସାରିତ କରନ୍ତି ନାହିଁ ସେଥିମଧ୍ୟରୁ ଦେଖିବାକୁ ଗଲେ ଆମ ଗ୍ରାମରେ ଯେଉଁ କୃଷି ଚାଲିଛି ସେଇ କୃଷିରେ ବହୁତ ଗୁଡ଼ିଏ କ୍ଷତି ମଧ୍ୟ କୃଷକମାନେ ଦେଖିଥାନ୍ତି ଏବଂ ବନ୍ୟା ବାତ୍ୟା ସମୟରେ କୃଷକମାନେ ଯେଉଁ ପରିମାଣର ଧନ ଜୀବନହାନି ହୋଇଥାଏ ତାହାର ଭରଣପୋଷଣ ପାଇଁ ସରକାରଙ୍କ ଆଗରେ ଗୁହାରି କରିଥାନ୍ତି ସରକାରଙ୍କର କିଛି ଖବର ନ ଫଳରେ କୃଷକମାନେ ମଧ୍ୟ ନିଜର ଜୀବନ ହାରିଦେଇଥାନ୍ତି ସେହି ନ୍ୟୁଜ୍ ଏବଂ ଖବରକାଗଜ ମଧ୍ୟ ତାଙ୍କର କିଛି ଖବର ସରକାରଙ୍କ ଏବଂ ଆମ ଲୋକମାନଙ୍କ ଆଗକୁ ଆଣିନଥାଏ ତା' ଫଳରେ ଆମର ବହୁତ ଗୁଡ଼ିଏ ଖବର ଗ୍ରାମରେ ହିଁ ବାହାରି ଗ୍ରାମରେ ହିଁ ଶେଷ ହୋଇଯାଏ ସହରର ଲୋକମାନେ ଭାବନ୍ତି ଗ୍ରାମରେ ଥିବା ଲୋକମାନେ ବହୁତ ଖୁସିରେ ରୁହନ୍ତି କିନ୍ତୁ ନା ଆମେ ବହୁତ ଗୁଡ଼ିଏ ସୁବିଧାର ସମ୍ମୁଖୀନ ହୋଇଥାଉ ଏଠିକାର ଡାକ୍ତରଖାନା ବହୁତ ଗୁଡ଼ିଏ ଡାକ୍ତରଖାନା ରହିଛି ଯେଉଁଠାରେ ଆମର ଭଲ ଭାବରେ ଚିକିତ୍ସା ହୋଇପାରେ ନାହିଁ ତାହାଫଳରେ ରୋଗୀମାନଙ୍କର ବହୁତ ମୃତ୍ୟୁ ଘଟିଛି ସେଥିରୁ କହିବାକୁ ଗଲେ ଆମର ଗୁହାରି ମଧ୍ୟ ସରକାର ଶୁଣୁନାହାନ୍ତି